ଭାରତ ହେଉଛି କଳାର ଦେଶ ଏବଂ ଓଡ଼ିଶା ମଧ୍ୟ ହେଉଛି କଳାର ରାଜ୍ୟ ଭାରତରେ ବିଭିନ୍ନ ପ୍ରକାର କଳା ଶୈଳୀ ଆମେ ଦେଖିବାକୁ ପାଇଥାଉ ଓଡ଼ିଶାର ତାରକସି କାମକୁ ନିଆଯାଉ ଏହା ବିଭିନ୍ନ ପ୍ରକାର କଳା ବା କୁମ୍ଭାରମାନଙ୍କ ମୂର୍ତ୍ତିଗଢ଼ା କଳାକୁ ନିଆଯାଉ ବା ଝୋଟରେ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରିବାର କଳା କୁ ନିଆଯାଉ କିମ୍ବା ନୃତ୍ୟ କଳା କୁ ନିଆଯାଉ ଆମେ ବିଭିନ୍ନ କଳା ଶୈଳୀର ସାକ୍ଷାତ ହୋଇଛୁ ଏବଂ ଭାରତରେ ବିଭିନ୍ନ ପ୍ରକାରର କଳା ଶୈଳୀ ଦେଖିବାକୁ ମିଳିଥାଏ ଯଦି ଏହି କଳା ଶୈଳୀ ଲୋପ୍ ପାଇଯାଏ ତା'ହେଲେ ଭାରତର ସଂସ୍କୃତି ମଧ୍ୟ ଲୋପ୍ ପାଇଯିବ ଏଣୁ ଏହି କଳା ଶୈଳୀ ଗୁଡ଼ିକ ଅତ୍ୟନ୍ତ ଭଲ ଏବଂ ଉନ୍ନତମାନର କଳାଶୈଳୀ ଏହି କଳା ଶୈଳୀମାନଙ୍କୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ବହୁତ ପରିମାଣରେ ସଚେତନ ହବାକୁ ପଡ଼ିବ ଆଗାମୀ କାଳରେ ଆମ ପୂର୍ବପୁରୁଷ ମାନେ ଯେପରି ଆମକୁ ଏ କଳା ଶୈଳୀମାନେ ଶିଖାଇ ଥିଲେ ସେମିତି ଆଗାମୀ କାଳରେ ଆମ ପୁଅ ଝିଅ ନାତି ନାତୁଣୀ ଯେପରି ଏହି କଳାମାନଙ୍କୁ ଦେଖିବେ ଏବଂ ଜାଣିବେ ଯେ ତାଙ୍କ ଦେଶ କେତେ ମହାନ ସେହିପରି ଆମକୁ ସଚେତନ ହେବାକୁ ପଡ଼ିବ